ମୁଁ ଆଗେ ବାରିକି ଫସଲ କରିଲି ତା'ପରେ ଯାଇ ମୁଁ ଗୋଟେ ଗେଣ୍ଡୁ ଗଛ ଡାଳ ଆଣି ଲଗାଇଥିଲି ତା ଦେହରେ ପାଣି ଫାଣି ଦେଇ ଖତ ହରିକା ଦେଇକରି ତା'ପରେ ଯେତେବେଳେ ସେ ଫୁଲ ଫୁଟିଲା ମୋତେ ତା'ପରେ ବହୁତ ବଢ଼ିଆ ଲାଗିଲା ତା'ପରେ ମୋର ବହୁତ ଇଚ୍ଛା ହେଲା ଯେ ମୁଁ କିଛି ଆଉ କିଛି ଫୁଲ ଗଛ ଲଗାନ୍ତି କି ବହୁତ ଫୁଲ ଫୁଟନ୍ତା ଭଲ ଦିଶନ୍ତା ବି ତା'ପରେ ମୁଁ ବହୁତ ଫୁଲ ଗଛ ଆଣିକରି ଲଗାଇଲି ସେଥିରେ ବି ଫୁଲ ଫୁଟିଲା ମୋତେ ବହୁତ ଭଲ ଲାଗିଲା ତାକୁ ଦେଖିକରି ବହୁତ ତା'ପରେ ଆଉରି ବି କିଛି ଗଛ ତା ଦେହରେ ଲଗାଇଲି ବହୁତ ପ୍ରକାର ଫୁଲ ଗଛ ଲଗାଇବାର ଲଗାଇଲି ବହୁତ ଫୁଲ ଫୁଟିଲା